ଆଜ୍ଞା ସାର୍ ସାର୍ ଦେହ ଖରାପ ନ ଥିଲା ଆଉ ସାର୍ ଦେହ ଖରାପ ନଥିଲା ସେଥିପାଇଁ ଆସିପାରିଲି ସାର୍ ଅରଜେଣ୍ଟ୍ ଅରଜେଣ୍ଟ୍ କେସ୍ ହେଇଗଲା ଆଉ ଅରଜେଣ୍ଟ୍ ହେଇଗଲା ଆଉ ଦେହ ଆଜ୍ଞା ଆଜ୍ଞା ସାର୍ ଅରଜେଣ୍ଟ୍ ହେଇଗଲା ଆଉ କେମିତି କହିଥାନ୍ତେ ହଁ ସାର୍ ଆଗକୁ କହିବି ଆଉ ଆଗକୁ ଆପଣକୁ ଜଣାଇବି ଆଜ୍ଞା ସାର୍ ଏହି ଥରଟା ଭୁଲ ହେଇ ଯାଇଛି ଆଉ ନେକ୍ସଟ୍ ଟାଇମ୍ କରିବିନି ହଉ ସାର୍ ଆଜ୍ଞା ମୁଁ ଛୁଟିରୁ ଗଲାପରେ କରିଦେବି ଆଉ ନା ସାର୍ କାଟନ୍ତୁନି ହଁ ଆଗକୁ ଆଗକୁ କହିକି ନେବି କାଟନ୍ତୁନି ହଉ ସାର୍ ଏହିଥରଟା କମ୍ପରମାଇଜ୍ କରନ୍ତୁ ଆଗକୁ ମୁଁ ଛୁଟି ନେବି ଯେତେବେଳେ କହିଦେବି ଆଜ୍ଞା ସାର୍ ନାଁ ନାଁ ସାର୍ ଏହିଥରଟା ଛାଡ଼ି ଦିଅନ୍ତୁ ଚାକିରିରୁ ବାହାର କରିଦେଲେ ଆଉ ଆମେ କେମିତି ଚଳିବା ହଉ ସାର୍ ଆଉ ଆଗକୁ ଆଉ ହେବନି ଆଜ୍ଞା ଆଜ୍ଞା ସାର୍

ଆଜ୍ଞା ସାର୍ ବୁଝୁଛି ୟା ପରଠୁ ଆସିବି ଠିକ୍ ଟାଇମରେ ଆଉ ଛୁଟି ନେବି ଯେତେବେଳେ କହିବି ଆପଣଙ୍କୁ ଆଗଥରୁ ଜ ଆଗରୁ ଜଣାଇବି ଆପଣଙ୍କୁ ନା ସାର୍ ଦେହ ଖରାପ ଥିଲା ବୋଲି ଛୁଟି ନେଇଥିଲି ନା ଖାଲିଟାରେ କ'ଣ ନେଇଥିଲି ନା ଆଜ୍ଞା ସାର୍ ଆଜ୍ଞା ସାର୍ ମୁଁ ମେଡ଼ିକାଲ୍ ରିପୋର୍ଟ ନେଇକି ଯିବି ଆଜ୍ଞା ହଁ ସାର୍ ମୁଁ